ଭାରତରେ ଅନେକ ବ୍ୟବସାୟୀ ଶିଳ୍ପପତି ଏବଂ ନେତା ଅଛନ୍ତି ଯେଉଁମାନେ ପ୍ରଯୁକ୍ତି ବିଦ୍ୟା ଏହା ମନୋରଞ୍ଜନ ବାଣିଜ୍ୟ ଏବଂ ପରିବହନ ଭଳି କ୍ଷେତ୍ରରେ ଭାରତକୁ ଅନେକ ଉପାୟରେ ପରିବର୍ତ୍ତନ କରଛନ୍ତି ଆପଣ ସେମାନଙ୍କ ମଧ୍ୟରୁ କାହାକୁ ଜାଣନ୍ତି କି ଏବଂ ଏହି ଲୋକମାନଙ୍କ କାରଣରୁ କ'ଣ ପରିବର୍ତ୍ତନ ହୋଇଛି ବୋଲି ଆପଣ ଭାବନ୍ତି ବିିଗତ କିଛି ବର୍ଷ ମଧ୍ୟରେ ଆମ ଜୀବନରେ ଘଟିଥିବା ପରିବର୍ତ୍ତନ ବିଷୟରେ ଆପଣ କ'ଣ ଭାବନ୍ତି ଭାରତୀୟ ବ୍ୟବସାୟୀଙ୍କ ନାମ ଆମ ଭାରତରେ ବ୍ୟବସାୟୀ ଏବଂ ଶିଳ୍ପପତି ଏବଂ ନେତା ଅଛନ୍ତି ଯେଉଁମାନଙ୍କ ଦ୍ୱାରା ଆମ ଭାରତରେ ଅନେକ କିଛି ଉନ୍ନତି ହୋଇଅଛି ଏବଂ ପ୍ରଯୁକ୍ତି ବିିଦ୍ୟା ଶିକ୍ଷା ମନୋରଞ୍ଜନ ଏବଂ ବାଣିଜ୍ୟ ଦ୍ୱାରା ପରିବହନ ଭଳି କ୍ଷେତ୍ରରେ ଭାରତରୁ ଅନେକ ଉପାୟରେ ପରିବର୍ତ୍ତନ ମଧ୍ୟ କରୁଛନ୍ତି ଆମ ଭାରତରେ ଯେତେକ ଅଧିକାଂଶ ଲୋକ ଅଶିକ୍ଷିତ ହୋଇଥାନ୍ତି ଯେହେତୁ ଅଶିକ୍ଷିତ ହେବା କ୍ଷେତ୍ରରେ ସେମାନଙ୍କୁ ସରକାରୀ ଚାକିରୀ କିମ୍ବା କୌଣସି ଚାକିରୀ ମିଳିନଥାଏ ତେଣୁ ସେମାନେ ବ୍ୟବସାୟୀ ମଧ୍ୟ କରିଥାନ୍ତି ଏବଂ କିଛି ଲୋକ ଅଳ୍ପ ପାଠ ପଢ଼ି ନେତା ମଧ୍ୟ ହୋଇଥାନ୍ତି ଏବଂ ଶିଳ୍ପପତି ମାନେ ମଧ୍ୟ ବହୁତ ବହୁତ ଉନ୍ନତି କରୁଅଛନ୍ତି ଯେହେତୁ କେତେକ ଲୋକ ଅଶିକ୍ଷିତ ହୋଇ ବାଣିଜ୍ୟ କରନ୍ତି ସେମାନେ ତାଙ୍କର ମଧ୍ୟ ବହୁତ ଆରମରେ କରନ୍ତି ଏବଂ ବାଣିଜ୍ୟ କରିବା କ୍ଷେତ୍ରରେ ମଧ୍ୟ ଆମ ଭାରତରେ ବହୁତ ଉନ୍ନତି ହୋଇଅଛି ଏବଂ ଆମ କିଛି ନେତା ଗୁଡ଼ିକ ନେତା ମାନଙ୍କ ଦ୍ୱାରା ଆମ ଭାରତରେ କିଛି ସମସ୍ୟା ହଉଥିବାର ସମାଧାନ କରନ୍ତି ଲୋକମାନଙ୍କର ସମସ୍ୟାକୁ ସମାଧାନ କରିଥାନ୍ତି ଏବଂ ବାଣିଜ୍ୟ କ୍ଷେତ୍ରରେ ଆମେ ଅନ୍ୟ ଦେଶରୁ ଆମେ ସେଠାରୁ ସାମାନ ଆଣିଥାଉ ଯାହାକୁ ଆମେ ରପ୍ତାନୀ ଏବଂ ଆମଦାନୀ ମଧ୍ୟରେ କାମ କରିଥାଉ ପରିବହନ ମଧ୍ୟ କରିଥାଉ ଏବଂ ଏହାଦ୍ୱାରା ଆମ ଭାରତରେ ବହୁତ ପରିବର୍ତ୍ତନ ହେଉଅଛି ଯଦି ଆମ ଭାରତରେ କୌଣସି ସାମଗ୍ରୀ ନାହିଁ ଏବଂ ଅନ୍ୟ ଦେଶରେ ଅଛି ମାନେ ଆମ ଦେଶରେ କୌଣସି ସାମଗ୍ରୀ ନାହିଁ ଆମେ ଅନ୍ୟ ଦେଶରୁ ଆଣିଥାଉ ତାହା ଆମେ ବାଣିଜ୍ୟ ମାଧ୍ୟମରେ ଆଣିଥାଉ ଯାହାକୁ ଆମେ ଆମଦାନୀ ଏବଂ ରପ୍ତାନି କହିଥାଉ ଏବଂ ନେତାମାନଙ୍କ ଦ୍ୱାରା ଆମ ସମସ୍ୟାର ସମାଧାନ ହୋଇଥାଏ